ଗ୍ରାମାଞ୍ଚଳରେ ସରକାରୀ ବ୍ୟବସ୍ଥା ହେଉଛି ଯେ ଶିକ୍ଷାନୁଷ୍ଠାନ ସରକାରୀରେ ହେଇପାରିଛି କିନ୍ତୁ ସବୁ ଗ୍ରାମାଞ୍ଚଳରେ ଗୋଟେ ଗୋଟେ ମେଡ଼ିକାଲ ହେଇପାରିନାହିଁ ପରିବେଶ ଅବକ୍ଷୟ ମାନେ ପରିବେଶକୁ ସୁଧାରି ପାଇନାହିଁ ଯେମିତି ଗ୍ରାମାଞ୍ଚଳ ସହରାଞ୍ଚଳରେ ପରିବେଶ ସହରାଞ୍ଚଳରେ ଯେମିତିକି ଆମେ ଗୋଟେ ଜାଗାକୁ ଅନ୍ୟ ଜାଗାକୁ ଯିବା ପାଇଁ ଆମର ଷ୍ଟପେଜ୍ ସୁବିଧା ହେଇଯାଇଛି ବସ୍ର ଷ୍ଟପେଜ୍ ସୁବିଧା ହେଇଛି ଗ୍ରାମାଞ୍ଚଳରେ ଯେମିତି ବସ୍ର ସୁବିଧା ଷ୍ଟପେଜ୍ ସୁବିଧା ହେଇପାରୁନାହିଁ ସାମାଜିକ ଅଶାନ୍ତି ଗ୍ରାମମାନଙ୍କରେ ସାମାଜିକ ଅଶାନ୍ତି ହେଉଛି ଯେ କଳିକଜିଆ ରାଜନୀତି ପାଇଁ ବହୁଳ ରାଜନୀତି ପାଇଁ କିନ୍ତୁ କିଛି କଳିକଜିଆ ପାଟି ଝଗଡ଼ା ଝାଟି ମନରେ ତାଙ୍କର ସହରାଞ୍ଚଳ ମନ ଆସିନାହିଁ ଭାବନା ର ଅଭାବ ଅଛି ଆଉ ଶିକ୍ଷାର ବହୁତ କମ୍ ବହୁତ ବହୁତ ଶିକ୍ଷାର ବହୁତ ଅଭାବ ରହୁଛି ଆଉ ସେମାନେ ଗ୍ରାମାଞ୍ଚଳରେ ଯେହେତୁ ଶିକ୍ଷାର ଅଭାବ ହେଉଛି ତେଣୁ କରି ତାଙ୍କ ପରିବେଶ ବି ପରିବେଶ ହିଁ ଶିକ୍ଷାର ଅଭାବର କାରଣ ତାଙ୍କର ଅଭାବ ଯୋଗୁଁ ପରିବେଶ ଅଭାବ ଯୋଗୁଁ ସେଇମାନେ ଶିକ୍ଷା ଦେଇପାରୁନାହାନ୍ତି ଶିକ୍ଷା ନେଇପାରୁନାହାନ୍ତି ସେଥିପାଇଁ ଆସାମାଜିକ ଅସାମାଜିକ ଅଶାନ୍ତି ଅସାମାଜିକ ଲୋକ ସବୁ ରହୁଛନ୍ତି ଚୋରି ଚୋର ଖଣ୍ଟ ଏମାନେ ସବୁ ରହୁଛନ୍ତି ଘରୁ ଚୋରି ଚାରି କରିଦେଉଛନ୍ତି ବହୁତ ଟେନସନ୍ରେ ବହୁତ ଇଏରେ ରହୁଛନ୍ତି